ମାଛଧରା ସହିତ ଜଡ଼ିତ କିଛି ପରିବେଶ କିମ୍ବା ସଂରକ୍ଷଣ ପ୍ରସଙ୍ଗ ଚିନ୍ତିତ କରୁଅଛି କାହିଁକିନା ମାଛ ଧରିବାବେଳେ କୌଣସି କଣ୍ଟା କିମ୍ବା ସେଫ୍ଟି ପିନ୍ କାଚ ବୋତଲ ପଡ଼ିଥିଲେ ଚକୁଡ଼ିକି ନା ଗୋଡ଼ ମାଡ଼ ହେବାର ଚାନ୍ସେସ୍ ଥାଉଛି ତ ଲୋକମାନେ କ୍ଷତବିକ୍ଷତ ହୋଇଥାନ୍ତି ସେଥିପାଇଁ ସେମାନେ ଟିକିଏ ଚିନ୍ତିତ ରହିଥାନ୍ତି ଆଗରୁ ତ ଆମର ଚାଷ ମାଛ ଚାଷ ବେଳେ କିଛି କୀଟନାଶକ ଔଷଧ କିମ୍ବା କୌଣସି ସାର ଦେଉନଥିଲେ ଯାହାଫଳରେ କି ମଣିଷ ସୁସ୍ଥ ମାଛ ପ୍ରସ୍ତୁତ କରିକି ଖାଇପାରୁଥିଲେ ବର୍ତ୍ତମାନ ସମୟରେ ବହୁତ କିଛି ପ୍ରଦୂଷଣ ହେଉଛି ପୋଖରୀରେ ସବୁ ଅଳିଆ ଆବର୍ଜନା ପକାନ୍ତି କୀଟନାଶକ ସାର ଏହି ଯେମିତି ଛେଳି ଲଣ୍ଡି କୌଣସି ପ୍ରକାର ଦ୍ରବ୍ୟ କୀଟନାଶକ ଔଷଧ ପକାଇକି ମାଛ ବହୁତ ଆଦାୟ କରିବା ପାଇଁ ସବୁପ୍ରକାର ସାର ପକାଇଥାନ୍ତି ଆଉ ଦେହ ପାଇଁ ବି ବହୁତ ଖରାପ ହୋଇଥାଏ ସେ ମାଛ ବହୁତ କ୍ଷତି କରିଥାଏ ମଣିଷର ଜୀବନକୁ